ମୁଁ ପ୍ରଥମେ ଗୀତ ଗାଇବା ପାଇଁ ମୋ ସାଙ୍ଗ ଘରକୁ ଯାଇଥିଲି ସେଠି ମୋର ସାଙ୍ଗ ଗୀତ ଗାଇବାର ଦେଖିଲି ମୁଁ ନିଜେ ଗୁଣୁଗୁଣୁ ହୋଇ ଗୀତ ଗାଇଲି ସେ ଶୁଣି କହିଲା ସେ ଶୁଣି କହିଲା ଏଭଳି ଗୀତ କେମିତି ଶିଖୁଲୁ ମୁଁ କହିଲି ଟିଭି ମୋବାଇଲରୁ ସବୁବେଳେ ଶୁଣି ଶୁଣି ଏମିତିଆ ଗୀତ ଗାଉଛି ସେଥିପାଇଁ ମୋତେ ଏକ ସଙ୍ଗୀତ ସ୍କୁଲରେ ନାମ ଲେଖାଇଲା ମୁଁ ସେଠାକୁ ଯାଇ ଜାଣିବାକୁ ପାଇଲି ଯେ ଗୀତ ବୋଲିବାର ବି ବିଭିନ୍ନ ବିଭିନ୍ନ କୌଶଳ ଥାଏ ସେଥିମଧ୍ୟରୁ ଗୋଟିଏ କୌଶଳ ରାଗ ଏମିତି ବିଭିନ୍ନ ପ୍ରକାର କୌଶଳ ଅଟେ ତା'ପରେ ମୁଁ ମୋର ଗୀତର ରାଗ ଦେଇ ସେହି ସ୍ୱରରେ ଗୋଟିଏ ନୂଆ ଗୀତ ଗାଇଲି ପରେ ଆହୁରି ଶୁଣିବାକୁ ସୃତି ମଧ୍ୟ ଲାଗିଲା ଏହିପରି ଗୀତର ଆମେ ବିଭିନ୍ନ ପ୍ରକାର କୌଶଳ ବ୍ୟବହାର କରୁ